ହଁ ଆଉ ହଁ ମୁଁ ବରା ସିଙ୍ଗଡ଼ା ସବୁ କିଣିବା ପାଇଁ ଚାହୁଁଛି ଏଇ ସିଙ୍ଗଡ଼ା ବରା ସବୁ କେତେ ରେଟ୍ ସବୁ ଆଉ ଆଉ ବରା ଆଉ ଏତେ ଦାମ୍ ଆଉ ସେ ଆଳୁଚପ୍ ଆଳୁଚପ୍ଟା ବାପ୍ରେ ଏତେ ଟଙ୍କା ଆମ ତ କାଇଁ ଆମର ତ କଲିକତାରେ ଏତେ ଶସ୍ତା ଗୋଟେ ପିସ୍ ପାଞ୍ଚ ଟଙ୍କା ଲେଖାଏଁ ଏତେ କମ୍ କହୁଛନ୍ତି ଆଚ୍ଛା ରେଟ୍ତ ହହୁଛି ଯିବା ଆମ ସେଇଠି ଆଉ କ'ଣ ରେଟ୍ ନାହିଁ ସେଇଠି ବି ରେଟ୍ ଅଛି ଆଉ ସେଇଟାକୁ ଦେଖିକି ବି ଲୋକ ମାନେ ଏତେ ରେଟ୍ ଗୋଟେ ଜୋତା ଆମେ ପାଞ୍ଚ ପନ୍ଦର ଟଙ୍କାରେ ଗୋଟେ ପିସ୍ ଖାଇବ ଆମେ କେତେଟା ଟିଫିନ୍ଟା କରିବ ମାନେ ଶହ ଟଙ୍କ ହେଲା ହଁ ଆଉ ଆଚ୍ଛା ତମେ ଯଦି ସେମିତି ଅସୁବିଧାହେଉଛି ତା'ହେଲେ ଆମ କଲିକତା ଆସ ଆମେ ତମ ପାଇଁ ଜାଗା ଫାଗା ଦେଖିଦବୁ ଇଏ କରିବୁ ସେମିତି ତମର ବହୁତ ବଢ଼ିଆ ପ୍ରଫିଟ୍ ହବ ଦୋକାନ ଦେଇଦବୁ ଆଉ ଜାଗା ଦେଖିଦେଲେ ତ ଦୋକାନ ଫୋକାନ ଆମେ ସବୁ ଇଏ କରିଦବୁ ଚିହ୍ନା ପରିଚୟ ଅଛନ୍ତି ତମେ ଯଦି ମାନେ କରିପାରିବ ତ ଆସିଯାଉ ଆମେ ତମକୁ ହେଲ୍ପ କରିବୁ ଆଚ୍ଛା ହଁ ଭାଇ ହଁ ଆଜ୍ଞା ହଉ ହଉ ଠିକ୍ ଅଛି ତା'ହେଲେ କେବେ ଆସିବେ ମୁଁ ଆଗେ ଯାଉଛି ହେଲା ଜାଗା ଫାଗା ମୁଁ ଗଲେ ପରେ ମୁଁ ଟିକେ ଆସିଛି ଗଲା ପରେ ତା'ପରେ ମୁଁ କହିବି ଫୋନ୍ କରିବି ହେଲା ହଉ